ମୁଁ କାଗଜ କଲମରେ ଲେଖିବାକୁ ବହୁତ ପସନ୍ଦ କରେ ଏବଂ କାଗଜ କଲମରେ ମୋର ହାତ ଲେଖା ବହୁତ ସୁନ୍ଦର ହୁଏ କିନ୍ତୁ ଏବେ ବର୍ତ୍ତମାନ ଯୁଗରେ ଯେଉଁଠି କାହାକୁ ଗୋଟେ ମେସେଜ୍ ପଠାଇ ପାରୁଛି କିମ୍ବା କିଛି କରିବାର ହେଲେ ସେଇଥି ବଲେ ମୋତେ ମୋବାଇଲ୍ ସାହାଯ୍ୟରେ କିମ୍ବା ଲ୍ୟାପଟପ୍ର କିବୋର୍ଡ଼ ସାହାଯ୍ୟରେ କିଛି ପଠାଇବାକୁ ପଡ଼େ କାରଣ ଏବେ ସେ ଚିଠି ପଠାଇବା ସିଷ୍ଟମ ନାହିଁ ଏବେ ସବୁ ଅନ୍ଲାଇନ୍ ହେଇଗଲା ୱାଟସ୍ଆପ୍ରେ କିମ୍ବା ମେଲ୍ କରିବାକୁ ପଡ଼ୁଛି ସେଥିପାଇଁ ମୋର ପସନ୍ଦ କାଗଜ କଲମରେ ଲେଖିବା କିନ୍ତୁ ସେ ସବୁ ଜିନିଷ ଏବେ ଆଉ ହଉ ନାହିଁ ଏବେ ଅଧିକାଂଶ ସମୟରେ ଅଶୀ ଶତାଂଶ ଲ୍ୟାପଟପ୍ କିମ୍ବା ମୋବାଇଲ୍ର କିବୋର୍ଡ଼ରେ ଲେଖିବାକୁ ପଡ଼ୁଛି ଏବେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବହୁତ ଜିନିଷ ସବୁ ବଦଳିଛି ଏବେ କାଗଜ କଲମରେ ଲେଖିବା ସ୍କୁଲ୍ ବ୍ୟତୀତ କୌଣସି ଜାଗାରେ ହଉ ନାହିଁ ସେଇଥିପାଇଁ ବହୁତ ଜାଗାରେ ଯେଉଁଠି ଆବଶ୍ୟକ ଛଡ଼ା ଲୋକମାନେ ଆଉ କାଗଜ କଲମ ବ୍ୟବହାର କରନ୍ତି ନାହିଁ ପିଲାମାନେ କେବଳ ପାଠ ପଢ଼ିବା ବଲେ କାଗଜ କଲମ ସହିତ ମୋବାଇଲ୍ କିମ୍ବା ଲ୍ୟାପଟପ୍ର ବ୍ୟବହାର ମଧ୍ୟ କରୁଛି ସେଥିପାଇଁ ଏବେ ଯୁଗ ବଦଳିଛି ସେଇଥିପାଇଁ କାଗଜ କଲମ ସହିତ ଲ୍ୟାପଟପ୍ କିମ୍ବା କିବୋର୍ଡ଼ରେ ମଧ୍ୟ ବ୍ୟବହାର ସମସ୍ତେ ଶିଖିଛନ୍ତି ଆଉ କରିବାକୁ ମଧ୍ୟ ପଡ଼ୁଅଛି ସେଇଥିପାଇଁ ଆଉ ଏବେ କହିବାକୁ ଗଲେ ଅଧା ଲୋକ କଲମ କାଗଜରେ କାମ କରନ୍ତି ଅଧା ଲୋକ କିବୋର୍ଡ଼ରେ କାମ କରନ୍ତି